ସ୍ଥାନୀୟ କଳା ଶିଖିବା ପାଇଁ କୌଣସି ଗୋଟିଏ ଗୁରୁର ନିତ୍ୟାନ୍ତ ଆବଶ୍ୟକ କାହିଁକି ବିନା ଗୁରୁରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ ବା କୌଣସି ଗୋଟେ ପରିଚାଳନା ପାଇଁ ଗୁରୁ ଦାୟିତ୍ୱ ଜଣଙ୍କୁ ନିତ୍ୟାନ୍ତ ଦରକାର ଶିଖେଇବା ପାଇଁ ବା ଗୁରୁର ଶିକ୍ଷା ପାଇଁ କୌଣସି କାର୍ଯ୍ୟ କରିବା ପାଇଁ ଏହିଭଳି ଗୁରୁ ଆବଶ୍ୟକ ସେ ଯେଭଳି କାର୍ଯ୍ୟ କରେ ଆମକୁ ମଧ୍ୟ ସେଭଳି କରି ଶିଖେଇବାକୁ ପଡ଼ିବ ବା ଶିଖିବାକୁ ପଡ଼ିବ ଯାହାଫଳରେ କି ଆମକୁ ଶିଷ୍ୟ ହୋଇପାରିବା ଯେଉଁଟାକି ଯେମିତି କିଛି ନଜାଣତରେ ଗୋଟେ କାର୍ଯ୍ୟ କରିବା ଶିଖିଲା ପରେ ଗୋଟେ କାର୍ଯ୍ୟ କରିବା ତାହେଲେ ବହୁତ ତାରତମ୍ୟ ଥାଏ ସେଥିପାଇଁ ଆମକୁ କରୁଛି ଶିକ୍ଷା ଗ୍ରହଣ କରିବାର ଅଛି ତା ସତ୍ତ୍ୱେ ଆମକୁ କିଛି ନହେଲେ କିଛି ବ୍ୟବସ୍ଥା ବା କିଭଳି ଢ଼ାଞ୍ଚାରେ ଆମକୁ ଜାଣିବାକୁ ପଡ଼ିବ କେଉଁ କାର୍ଯ୍ୟ ଫାର୍ଷ୍ଟ୍ କରିବାକୁ ପଡ଼ିବ କେଉଁ ସେକେଣ୍ଡ କରିବାକୁ ପଡ଼ିବ ଟ୍ୟାକ୍ସ ଅନୁଯାୟୀ ଆମକୁ କିଛି ନହେଲେ କିଛି କାର୍ଯ୍ୟ କରିବାକୁ ପଡ଼ିବ ଯାହା ଫଳଟରେ କି ଆମର ଭଲ ହୋଇପାରିବ ସ୍ଥାନୀୟ ଲୋକମାନଙ୍କୁ ମଧ୍ୟ ସେଭଳି ଆମେ ଶିକ୍ଷାଗତ ଦେବା ସେଭଳି ଜାଣିବା ଯାହାଫଳରେ କି ଆପଣଙ୍କର ଠିକ୍ ଅନୁଧ୍ୟାନ ହୋଇପାରିବ ଯାହାଫଳରେ କି ଆମେ ସବୁ ଜାଣିପାରିବା